ମୁଁ ଥରେ କଲିକତା ଯାଇଥିଲି ସେଠି କଲିକତାରେ ବଙ୍ଗାଳୀ ଭାଷାର ପ୍ରଚଳନ ଅଛି ସେମାନେ ସେମାନେ ବଙ୍ଗାଳୀରେ କଥାବାର୍ତ୍ତା ହୁଅନ୍ତି କିନ୍ତୁ ମୁଁ ଯେହେତୁ ଓଡ଼ିଆ ମୁଁ ସେମାନଙ୍କ ସହିତ ବଙ୍ଗଲରେ କଥାବାର୍ତ୍ତା ହୋଇପାରୁନ ଥିଲି ସେଥିପାଇଁ ମୋତେ ବହୁତ କଷ୍ଟ କରିବାକୁ ପଡ଼ୁଥିଲା ସେମାନେ ମୋ ଭାଷା ବୁଝିପାରୁନଥିଲେ କି ମୁଁ ସେମାନଙ୍କ ଭାଷା ବୁଝିପାରୁନ ଥିଲି କିନ୍ତୁ ମୁଁ ନିଜେ ଓଡ଼ିଆ ଓ ହିନ୍ଦୀର ଭାଷାର ମିଶ୍ରଣ କରିକି ସେମାନଙ୍କ ସହିତ ବାର୍ତ୍ତାଳାପ କରିଛି କିନ୍ତୁ ସେଇମାନେ ସେଇ କଥାକୁ ବି ଠିକ୍ ସେ ବୁଝିପାରୁନ ଥିଲେ କିନ୍ତୁ ଯାହା ଯୋଉଁ ଜାଗାରେ ମୁଁ ଅଛି ସେଇ ଜାଗାରେ ତ ମୋତେ କିଛି ତ କହିବାକୁ ପଡ଼ିବ ନା ସେଥିପାଇଁ ମୁଁ ଓଡ଼ିଆ ଓ ହିନ୍ଦୀର କଥା କଥାକୁ କହିକି ସେମାନଙ୍କ ସହିତ କିଛି କଥାବାର୍ତ୍ତା ହେବାର ଓ ସେମାନେ ମଧ୍ୟ ମୋ ସହିତ କିଛି ବଙ୍ଗାଳୀ କିଛି ହିନ୍ଦୀରେ କଥା ହେବାର ଯେଉଁଦ୍ୱାରାକିି ଆମର ମଧ୍ୟରେ ପରସ୍ପର ସମ୍ପର୍କ କଥାବାର୍ତ୍ତା ହୋଇଯିବାର ଆମେ ସେଇ କଥାଗୁଡ଼ିକୁ ସେମାନେ କେମିତି ଜାଣିପାରିବେ ଓ ତାଙ୍କ କଥାକୁ ମୁଁ କେମିତି ଜାଣିପାରିବି ସେଇ କଥାକୁ ସରଳ କରିବା ପାଇଁ ମୁଁ କିଛି ହିନ୍ଦୀ କଥା ଓ କିଛି ଓଡ଼ିଆ କଥାର ମିଶ୍ରଣରେ କଥା ହୋଇଥାଏ ତାଙ୍କ ସହିତ ତାଙ୍କର ଖାଦ୍ୟପେୟ ପାନୀୟ ସବୁ କିିଛି ବହୁତ ଉନ୍ନତମାନର ହୋଇଥାଏ ସେହି ଜାଗାରେ ସେଇ ଜାଗାରେ ଆମେ କଥାବାର୍ତ୍ତା ନହେଲେ ସେମାନଙ୍କ ସହିତ ଆମେ କିଛି କରିପାରୁନାହୁଁ ସେମାନେ ଆମ କଥାକୁ ବୁଝିବା ବହୁତ କଷ୍ଟକର ହୋଇଥାଏ ଆମେ ବି ତାଙ୍କ କଥା ବୁଝିବା ବହୁତ କଷ୍ଟକର ହୋଇଥାଏ ହୋଇଯାଇଥିଲା କିନ୍ତୁ ମୁଁ ନିଜର ଓଡ଼ିଆ ଭାଷା ଏବଂ ହିନ୍ଦୀ ଭାଷାର ମିଶ୍ରଣରେ ଯେଉଁ ଭାଷାମାନେ କଥାବାର୍ତ୍ତା ହୋଇକରି ସେମାନଙ୍କ ସହିତ ସମୟ ବିତେଇଛି